ଦଶ ଦଶ ଶ ପରେ ଛାତ୍ରଛାତ୍ରୀମାନେ ସାଧାରଣତଃ ସେମାନେ ବିଜ୍ଞାନ ଓ କଳାର ଶିକ୍ଷା ଗ୍ରହଣ କରିବା ପାଇଁ ଇଛା କରିଛନ୍ତି ତାହା ସେମାନଙ୍କୁ ଠିକ୍ ଲାଗେ କିଛି ସେମାନେ ତାହାପ୍ରତି ଚାକିରି ପାଇବେ